ହଁ କିଏ ଶଙ୍କର ହଁ ଭଲ ଅଛି ପରା ତୁମେ କେମତି ଅଛ ଆଚ୍ଛା ଆଉ କ'ଣ ଘରେ ଭଲ ଅଛନ୍ତି ସବୁ ହଁ ଆରେ ରାଜନୀତି ଖବର କ'ଣ ଭାଇ ଦେଖୁଛୁ ପରା ଏପଟେ ବି ଜେ ଡ଼ି ଏପଟେ ମାମଲା କରୁଛନ୍ତି ଏପଟେ ବି ଜେ ପି ମାମଲା କରୁଛନ୍ତି ଦୁଇଜଣ ଖାଲି ଝଗଡ଼ା ଚାଲିଛି କିଏ କହୁଛି ବି ଜେ ଡ଼ି ଭଲ କିଏ କହୁଛି ବି ଜେ ଡ଼ି ଖରାପ କିଏ କହୁଛି ବି ଜେ ପି ଭଲ କିଏ କହୁଛି ବି ଜେ ପି ଖରାପ ଆଉ ତୁମେ ଦେଖୁଛ ଏଇ ଟି ଭି ଟିଭିଗୁଡ଼ାରେ ଦେଖୁନ ତୁମେ ଟିଭିଗୁଡ଼ାରେ ବି ଦେଖିଲେ ସବୁଆଡ଼େ ଖାଲି ସେଇ ରାଜନୀତି କଥା ହିଁ ଚାଲିଛି ଯେହେତୁ ଦୁଇହଜାର ଚବିଶି ଭୋଟ୍ ଆସୁଛି ନା ହୁଁ ସେଥିପାଇଁ ପରା ହାଏ କ'ଣ ହେବ କେଜାଣି ଭାଇ ଦେଖୁଛ ଚ ଭୋଟ୍ ବଣ୍ଟା ହେଉଛି କିଏ ତ ଆକୁ ଦେଉଛନ୍ତି କିଏ ତାକୁ ଦେଉଛନ୍ତି କ'ଣ ଜାଣିବୁ କୁହ ହଁ ଆମର ଏଯାଏ ଏପଟେ କେଜାଣି ସେ ବି ଜେ ପି ଏଥର ଆସିବ ବୋଧେ ଲାଗୁଛି ହଁ ଦେଖିବା କ'ଣ ହେଉଛି ଏଥର ନବୀନ ପଟ୍ଟନାୟକ ଏଇଠି ରହିବ କି ମୋଦି ରହିବ ଦେଖିବା କ'ଣ ହେଉଛି ନୁହଁ କି ଆରେ ଭାଇ ଦେଖ ଏବେ ଯାହା କହୁଛନ୍ତି ଲୋକମାନେ ତ କହୁଛନ୍ତି ଦେଖନ୍ତୁ ଆମେ ଆମର କ'ଣ ଅଛି ଲୋକମାନେ ତ କହୁଛନ୍ତି ସମସ୍ତେ କି ନା ବି ଜେ ଡ଼ି ଏମିତି କଲା ବି ଜେ ଡ଼ି ସେମିତି କଲା ବିଜେପିକି ଏଥର ଆଣିବା ତ କେଜାଣି ଓଡ଼ିଶା ଲୋକ ଏଥର କାହାକୁ ଭୋଟ୍ ଦେବେ ହେଲେ ତୁମେ କାହାକୁ ଦେବ କି ଆଚ୍ଛା ଆଚ୍ଛା ତୁମେ ଏଥର ମଧ୍ୟ ବିଜେଡ଼ିକୁ ଦେବ କି ଆରେ ହଁ ପରା ଦେଖୁନ ଆଜିକୁ ସତୁରି ଅଶୀ ବର୍ଷ ଖଣ୍ଡେ ହୋଇଗଲାଣି କ'ଣ ହୋଇଛି କିଛି ନାଇଁ ହଁ ଯେମିତି ଅଛୁ ସେମିତି ହଁ ସରକାର ତ ଛେଞ୍ଜ୍ ହଉଛି ପାଞ୍ଚ ବର୍ଷକୁ ତ ସରକାର ଚେଞ୍ଜ୍ ହେଉଛି ଆସୁଛନ୍ତି ଯାଉଛନ୍ତି ସେଇ ଲୋକକୁ ସେଇ ଲୋକ ହିଁ ଅଛୁ ଆମେ ହଁ କ'ଣ ଚାଲୁଛି ଚାଷ ବାସ ଦିନ ତ ଆଜିକାଲି ଖାଲି ବର୍ଷା ହେଲାଣି ଆଉ ହଁ ତୁମ ତୁମର ଆଡ଼େ ତ ଫେରେ ଚାଷ ଚାଷବାସ କାମ ଚାଲଛି ନା ନାହିଁ ଆଚ୍ଛା ଆଉ କେବେ ଆସିଲ ତ ବଲାଙ୍ଗୀରିରୁ ଦୁଇ ତିନ ଦିନ ହୋଇଗଲାଣି ଆଚ୍ଛା ଆଚ୍ଛା ଆଚ୍ଛା ଜଣେ ଆସିଲ ନା ଭାଉଜ ସହିତ ଆସିଲ ବା ଓ ଆଚ୍ଛା ଆଚ୍ଛା ଆଉ କ'ଣ ତୁମର କାମ ଧାମ କେମିତି ଚାଲିଛି ହଁ ଠିକ୍ ଅଛି ଆଉ ହଉ ଯାଉଛି ମୁଁ ଘରେ ଏଇଲେ ରହିଲି